ମୁଁ କେବେ ଗେମ୍ସ ମୋଡ଼ କରିନଥିଲି ହେଲେ ଗୋଟିଏ ଦିନ ମୁଁ ଦେଖିବାକୁ ପାଇଲି ଯେ ମୋ ଭଲିଆ ପିଲାମାନେ ମୋବାଇଲ ସାହାଯ୍ୟରେ ନେଟ୍ ମାଧ୍ୟମରେ ବହୁତ ଭଲ ଗେମ୍ ମୋଡ଼ କରୁଛନ୍ତି ଏବଂ ସେମାନେ ତାଙ୍କ ତାଙ୍କ ନିଜର ବିଷୟବସ୍ତୁ ସୃଷ୍ଟି କରୁଛନ୍ତି ତାହା ମୁଁ ଦେଖିବାକୁ ପାଇଲି ଯାହାଫଲରେ ମୋ ମନରେ ମଧ୍ୟ ସେହି ସେ ପିଲାମାନଙ୍କ ଭଲି ମୋବାଇଲ ସାହାଯ୍ୟରେ ନେଟ୍ ମାଧ୍ୟମରେ ଗେମ୍ କରିବା ପାଇଁ ଇଚ୍ଛା ହେଲା ଏବଂ ମୁଁ ବହୁତ ଚେଷ୍ଟା କରିଥିଲି ଯେ ମୁଁ ମଧ୍ୟ ସେମିତି ଗେମ୍ସ ମୋଡ଼ କରିବି ଏବଂ ନିଜର ବିଷୟବସ୍ତୁ ସୃଷ୍ଟି କରିବି ହେଲେ ତାହା ମୁଁ କରିପାରିଲି ନାହିଁ ହେଲେ କେବେ ହେଲେ ହୋଇପାରିଲା ନାହିଁ ଏବଂ ଗେମ୍ସ ମୋଡ଼ ସୃଷ୍ଟି ଯେଉଁ ସୃଷ୍ଟି କରିଥାନ୍ତି ତାହା ମୋର ସ୍ୱପ୍ନ ସ୍ୱପ୍ନ ହିଁ ରହିଗଲା ଓ ମୁଁ ଯେଉଁ ନିଜର ବିଷୟବସ୍ତୁ ସୃଷ୍ଟି କରିବାକୁ ଚାହୁଁଥିଲି ତାହା ମଧ୍ୟ କେବେ ହେଲେ ସମ୍ଭବ ହୋଇପାରିଲା ନାହିଁ କାହିଁକି ନା ସେହି ପିଲାମାନେ ସେହି ସମୟରେ ଗେମ୍ରେ ମଧ୍ୟ ଅଧିକ ଧ୍ୟାନ ଦେଉଥିଲେ ଏବଂ ନିଜର ଯେଉଁ ନିଜର ବିଷୟବସ୍ତୁ ଉପରେ ଧ୍ୟାନ ଦେଉଥିଲି ହେଲେ ମୁଁ ସେହି ଉପରେ ଧ୍ୟାନ ଦେଇପାରିଲିନି ତେଣୁ ମୋର ସେଇ ଗେମ୍ସ ମୋଡ଼ ଓ ସେଇ ନିଜର ବିଷୟବସ୍ତୁ ଉପରେ ଯେଉଁ ସୃଷ୍ଟି କରିବା ତା ମୋର ସ୍ୱପ୍ନ ହିଁ ରହିଗଲା